ଷ ସବୁବେଳେ ନିଜ ଆରମ୍ଭ ଜାଗାକୁ ଭୁଲିଯାଆନ୍ତି କିନ୍ତୁ ଭୁଲିବା କଥା ନୁହେଁ ଯେଉଁଠି ସେ ପ୍ରଥମେ ନିଜ ଜୀବନ ଆରମ୍ଭ କରିଛି ସେ ଜାଗାକୁ ଭୁଲିଗଲେ ତେବେ ତାକୁ ମଣିଷରେ ଗଢା ହେବନାହିଁ ମୁଁ ସବୁବେଳେ ମୋର ଜୀବନର ଆରମ୍ଭ ଜାଗାକୁ ମୁଁ ବହୁତ ଭଲପାଏ ମୋ ଜୀବନ ଅଭୁଲା ସ୍ମୃତି ହେଉଛି ମୋ ସାଇକେଲରେ ଗଲାବେଳେ କଲେଜ ଗଲାବେଳେ ବାଟରେ ପଡ଼ିଗଲି ପଡ଼ିବାରୁ ସବୁ ସାଙ୍ଗମାନେ ହସିଲେ କହିଲେ ଏତେ ବଡ଼ ପିଲାଟିଏ ହେଲୁଣି ସାଇକେଲରୁ ପଡ଼ିକି ଖଣ୍ଡିଆ ହେଉଛୁ ଆଉ ସବୁଠାରୁ ମେଡ଼ିକାଲ୍ ନେଲେ ଏ ମେଡ଼ିକାଲରେ ମଲମ ଇଞ୍ଜେକ୍ସନ୍ ଦେଲେ ସେଇଟା ହେଉଛି ସବୁଠାରୁ ମୋର ମୋ ସ୍ମୃତିକୁ ମୁଁ ଏବେ ବି ଭଲପାଉଛି ଓ ମନେପକାଇ ହସୁଛି